ହ୍ୟାଲୋ ସାର୍ ନମସ୍କାର ସାର୍ ଆପଣ ଆମର ସେଇ ସତ୍ୟବ୍ରତ ସାର୍ କହୁଛନ୍ତି କି ଓହୋ ଓହୋ ତା'ହେଲେ ସରି ମ୍ୟାମ୍ ମ୍ୟାମ୍ ମୁଁ କ'ଣ ହେଲାକି ମୋର ଆପଣଙ୍କର ଆପଏଣ୍ଟମେଣ୍ଟଟା ମୁଁ ଟିକିଏ ନେଇଥାନ୍ତି ଆପଣ ଏଇ ଆମ ବଜାରକୁ ଆସୁଛନ୍ତି ଏଇ ସାଇ ମେଡ଼ିକାଲକୁ ଆସୁଛନ୍ତି ନା ସପ୍ତାହରେ ଥରେ ଆସୁଛନ୍ତି ଓହୋ ଆଉ ତା' ହେଲେ ଆପଣ ଟିକିଏ କେମିତି ଯୋଗାଯୋଗ କଲେ ମୁଁ ଟିକିଏ ଯାଆନ୍ତି

ମୋର କ'ଣ ହେଇଛିକି କ'ଣ ପାଇଁ ଖାଲି ଗୋଡ଼ ହାତ ଗୁଡ଼ା ସବୁ କୁଣ୍ଡେଇ କାଣ୍ଡେଇ ହେଉଛି

ନା ନାହିଁ ନାହିଁ ଏଲାର୍ଜିକ୍ ସାର୍ କିଛି ନାହିଁ କ'ଣ ମୁଁ ବି ଦେଖୁଛି ଏବେ କାହିଁକି କୁଣ୍ଡେଇ ହେଉଛି ସେ ଝାଳ ଟିକିଏ ଲାଗିଗଲେ କୁଣ୍ଡେଇ ହେଉଛି ପୁଣି ଧୋଇ ଧୁଆ ହେଲାଠୁ ଗରମ ପାଣିରେ ଭଲ ହେଇଯାଉଛି ପୁଣି ହେଉଛି ଏମିତି ଟାଇପ୍ର କାହିଁକି ହେଉଛି ତିନି ଚାରିମାସ ହେଲାଣି ଆଜ୍ଞା ଆଜ୍ଞା ହଉ ତା'ହେଲେ ମୁଁ ଆପଣଙ୍କୁ ସେଦିନ ସକାଳୁ ସାର୍ ଯିବିହେରି ଯାଇକି ଖାଲି ପେଟରେ ପଳାଇଥିବି ଆପଣ ବ୍ଲଡ଼୍ ଟେଷ୍ଟ କରିଦେଲେ ଦେଖାଇ ସାରିଲା ପରେ ଯାହା

ହଉ ଠିକ୍ ଅଛି ନାହିଁ ନାହିଁ ସାର୍ ଖାଲି ସେଇ ପ୍ରୋବ୍ଲେମ ତ ଆଉ କିଛି ନାଇଁ ମୁଁ ଇଏ କୁଣ୍ଡେଇ ହେଉଛି ତ ଚାରି ପାଞ୍ଚମାସ ହେଲାଣି ଭାରି ହଇରାଣ ହେଲିଣି ଏଠି ସେଠି ଦେଖାଇକି ମେଡ଼ିସିନ୍ ଆଣୁଛି ଖାଉଛି ସେ ଭଲ ହେଉଛି ପୁଣି ଖାଇ ସାରିଲେ ହେଉଛି ସାର୍ ମୁଁ ଭାରି ନୟାନ୍ତ ହେଇସାରିଲିଣି ହଉ ଠିକ୍ ଅଛି ଆଉ ଆଜ୍ଞା